ଲାଇଭ୍ ମଡେଲ ତ ଦେଖିଛି ମାନେ ଅନୁଭବ ବି କରିଛି ମାନେ ବହୁତ ଭଲଲାଗେ ଦେଖିକି ବି ଦେଖିକି ବି ବହୁତ ଆକର୍ଷିତ ବି ଲାଗେ ଯେ ମୁଁ ବି ସେଇଟା କରିପାରିବି ସେମାନେ ଯେମିତି ଏତେ ସହଜରେ ସେ ଚିତ୍ରଟା ଆଙ୍କିଦିଅନ୍ତି ମାନେ ମୁଁ ଦେଖିକି ଭାବେ ଯେ ମୁଁ ବି ସେମିତି କରିପାରିବି ହେଲେ ଚେଷ୍ଟା କଲେ ମାନେ ବହୁତ କଷ୍ଟ ସେସବୁ ଭାବେ ତ ମୁଁ କରିପାରିବି ବୋଲି ହେଲେ ଲୋକମାନଙ୍କ ସାମ୍ନାରେ ଜଣଙ୍କ ମୁହଁକୁ ମାନେ ତାଙ୍କ ଦେଖିକି ତାଙ୍କ ଫେସ୍ଟା ଆଙ୍କିବାଟା ବହୁତ କଷ୍ଟ ବହୁତ ଚେଷ୍ଟା କରିସାରିଲା ପରେ ପରେ ବି ମୁଁ ବିଫଳ ହେଲି ହେଲେବି ମାନେ ହେଲେ ବି ଡର ଡର ଲାଗେ ମାନେ ଡର ଆସେ ମନରେ ଯେ ମୁଁ ସେଇଟା କରିପାରିବି କି ନକରିପାରିବି ବହୁତ ଥର ମାନେ ବହୁତ ଥର ସେଇଟା ଆଙ୍କି ଆଙ୍କିବା ପାଇଁ ଚେଷ୍ଟା କରିସାରିଲା ପରେ ହିଁ ସେଇଟା ଆଙ୍କି ହୁଏ